ଆମେ ଫୁଲ୍ ଗଛ୍ ଆମର୍ ଗୁଟେ ବାର୍ଟେ ଅଛେ ସେନୁ ଫୁଲ୍ଫୁଲା ଜଗାସୁଁ ଗୟା ଗଛ୍ ତାପରେ ଆର୍ ବି ଅନେକ ଫୁଲ୍ମାନେ ସେନୁ ଜଗାସୁଁ ତ ଗୟା ଗଛ୍ ଯେନ୍ ଜଗାସୁଁ ମଗଶିର୍ ମାସେ ଆମେ ମହାଲକ୍ଷ୍ମି ଗୁଧାଁସୁ ଗୁଧାଁସୁ ବଏଲେ ମହାଲକ୍ଷ୍ମି ପୂଜା କର୍ସୁଁ ସେଥିର୍ ଲାଗି ମୁଇଁ ସେନୁ ତାମାନେ ପୂଜା ପାଠ କର୍ବାର୍ ଲାଗି ସେ ଫୁଲ୍ ମାନ୍କର୍ ଯତନ୍ ଟିକେ ମୁଇଁ କର୍ସିଁ ଚାଷ କରିଛୁଁ ଆରୁ ଦିଆଲି ଥି ବି ସେ ଫୁଲ କାମ ଦେସି କାର୍ତ୍ତିକ ମାସେ ଦୀପାବଲିର୍ ଲାଗି ସେତାକେ ଆମେ ବିକ୍ରି ବଡ଼ ହେଲେ ସେ ଫୁଲ୍ ଗଛ୍ଟା ବିକ୍ସୁଁ ବୋଲି ଆରୁ ଫୁଲ୍ ଗଛ୍ ନ ଭଲ ଭାବେ ସାର୍ ଖତ୍ ପାନ୍ ଇଟା ଦେଇ କରି ସେ ଫୁଲ ଗଛ୍ କେ ଆମେ ଚାଷ୍ କର୍ସୁଁ ଆରୁ ସେ ମୋର୍ ପୁଅ ସେ ଫୁଲ ଗଛ୍ ନ ଡ଼େଲୀ ସେ ବଗିଚା କେ ଆସିକରି ପାଏନ୍ କାଏଁଜ୍ ଦେଇ ଲାଗ୍ସି ଆରୁ ସେ ଫୁଲ୍ ଫୁଟ୍ଲେ ମୋର୍ ସାଙ୍ଗେ ସାଙ୍ଗେ ଟିକେ ଭଲ୍ ଭାବେ ସେ ଫୁଲ୍ ଗଛ୍ ମାନକର୍ ତାମାନେ ଧ୍ୟାନ ଦେଇ କି ଆମେ ଗଛ୍କେ ଯତ୍ନାସୁଁ ତାମାନେ ଆର୍ କାର୍ତିକ୍ ମାସେ ଆରୁ ମଗଶିର୍ ମାସେ କାର୍ତିକ୍ ମାସେ ଦିଆଲିକେ ବିକ୍ସୁଁ ଗଛ୍ ବଢ଼ି ମଲେ ଫୁଲ୍ ଗଛ୍ଟା ଗଛ୍ ଆରୁ ମଗ୍ ସିର୍ ମାସେ୍ ଯେତ୍ କି ଝି ଫୁଲ୍ ଫୁଲା ଭିତରେ ହବା ଆମେ ମହାଲକ୍ଷ୍ମୀ ବୋଲିକରି ଚାର୍ ପାରି କରସୁଁ ଆରୁ ସେ ଫୁଲ୍କେ ଆମେ ପୂଜାପାଠ୍ ଥି ଲଗାସୁଁ